ମୁଁ ରୋଷେଇ କରିବାରେ ବହୁତ ସମୟ ବିତାଏ କାରଣ ଗୋଟିଏ ଦିନରେ ଅତି କମରେ ତିନିରୁ ଚାରିଥର ରୋଷେଇ କରେ ଯେଉଁ ଖାଦ୍ୟଟି ମୋତେ ଆସେ ନାହିଁ କି ମୁଁ ଜାଣିନାହିଁ ନୂଆକରି ଶିଖିଥାଏ ତାକୁ ଜାଣିବା ପାଇଁ ମୁଁ ମୋର ମା' କିମ୍ବା ମୋର ବଡ଼ ଯାଆଙ୍କୁ ମୁଁ ପଚାରି ଶିଖିଥାଏ ପଚାରି ବୁଝି ସେଇ ରୋଷେଇଟି ଧୀରେ ଧୀରେ ଓ ଅଳ୍ପ ଅଳ୍ପ କରିଥାଏ କିନ୍ତୁ ଟିକିଏ କଷ୍ଟ ହୋଇଥାଏ ପରେ ମୁଁ ନିଜେ ନିଜେ ଅତି ସହଜରେ ଏବଂ ଭଲଭାବରେ ରୋଷେଇ କରିଥାଏ